ଆମେ ଆମ ଘରେ କିମ୍ବା ବଗିଚାରେ ଗଛ ଲଗେଇବାକୁ ହେଲେ ଘରେ ବଗିଚାରେ ଜାଗା କମ୍ ଅଛି ଯଦି ଘରେ ଲଗେଇବାକୁ ଆ ଫୁଲ କୁଣ୍ଡ କିଛି ଆଣିବା ଫୁଲ କୁଣ୍ଡ ଆଣିକି ସେଥିରେ ଖତ ଫତ ଦେଇକି ସେ ପାଣି ଫାଣି ଦେଇକି ପୂରା ଉର୍ବରତା ମାଟି କରି ତା ପରେ ଗଛଟି ଲଗେଇବା ଗଛଟି ଲଗେଇକି ତାକୁ ଟିକିଏ ଖରାରେ ଟିକିଏ ଦବା ଦେଲାପରେ ଯେତେବେଳେ ଗଛ ଟିକିଏ ଲାଗିଯିବ ତା ପରେ ଆଣିକି ଆରାମସେ ଘର ଦିଆଲି ହଉ କିମ୍ବା ସିଙ୍କା ଟାଇପ୍ ରେ ଟାଙ୍ଗିଲେ ବହୁତ ଭଲ ଲାଗିଥାଏ ଘରକୁ